ମୋ ଅଞ୍ଚଳରେ ଦଶମ ଶ୍ରେଣୀ ପରେ ଛାତ୍ର ଛାତ୍ରୀ ଶିକ୍ଷାଗତ ପସନ୍ଦ ହେଉଛି ନର୍ସିଂ ଏନ୍ଏମ୍ ଯିଏନ୍ଏମ୍ ଡିପ୍ଲୋମା ବିଟେକ୍ ଏମଟେକ୍ ଏସବୁ ସେମାନେ କରିବାକୁ ପସନ୍ଦ କରୁଛନ୍ତି କାହିଁକିନା ଏସବୁ କରିବା ଦ୍ୱାରା ସେମାନେ ଜବ୍ କରିପାରିବେ ନିଜ ଗୋଡ଼ରେ ନିଜେ ସେମାନେ ଛିଡ଼ା ହେବା ପାଇଁ ସକ୍ଷମ ହୋଇପାରିବେ ଆଉ ସେମାନେ କାହା ଉପରେ ଆଉ ଡିପେଣ୍ଡ କରିବେନି ସେଥିପାଇଁ ସେମାନେ ଏସବୁ ପସନ୍ଦ କରୁଛନ୍ତି